ଆମ ଗଞ୍ଜାମ ଜିଲ୍ଲାରେ ପ୍ରାୟତଃ ରୋଜ ରୋଜଗାର ନଥାଏ ପ୍ରାୟତଃ କୃଷି ଉପରେ ନିର୍ଭର କରନ୍ତି ଏବଂ ମୁଁ ଶିଳ୍ପ ଶିଳ୍ପ ତ ଆମର ଗଞ୍ଜାମ ଜିଲ୍ଲାରେ ନାହିଁ ସେ ରୋଜଗାର ବି ନାହିଁ ପିଲାମାନେ ବହୁତ ପଢ଼ି ବେକାର ବି ଅଛନ୍ତି ପ୍ରାୟତଃ ଯେଉଁଠି ଏମିତି ବି ଏବେ ବର୍ତ୍ତମାନ ଆମ ଗଞ୍ଜାମ ଜିଲ୍ଲାର ରୋଜଗାର ପ୍ରନ୍ଥା ଏମିତି ଆସିଗଲାଣି ପିଲାମାନଙ୍କର ରୋଜଗାର ପ୍ରନ୍ଥା କିଛି ନାହିଁ ଇଭେନ୍ ଗୋଟିଏ ଜଣେ ପିଲା ଯଦି କେଉଁଠି ପାଞ୍ଚ ହଜାର କିଛି ଘରୋଇ ଘରେ କାହା ଘରେ କାମ କରିବା ପାଇଁ ରହିଲେ ହେଲେ ପାଞ୍ଚ ହଜାରେ ବି ଇଚ୍ଛୁକ ଅଛନ୍ତି ଯେହେତୁ ଆଜି ପେଟ ପୋଷିବା ପାଇଁ କିଛି ଆମର ରୋଜଗାର ଗଞ୍ଜାମ ଜିଲ୍ଲାରେ ନଥିବା ସତ୍ତ୍ୱେ ଅନ୍ୟ ଦେଶ ଅନ୍ୟ ରାଜ୍ୟକୁ ଯାଇକରି ସେମାନେ ବହୁତ କଷ୍ଟ ପଡ଼ନ୍ତି ଏବଂ କଷ୍ଟ ପଡ଼ିକରି ଆମର ଏହି ଗଞ୍ଜାମ ଜିଲ୍ଲାକୁ ଆସନ୍ତି ଆମର ଗଞ୍ଜାମ ଜିଲ୍ଲାର କୌଣସି ରୋଜଗାର ପ୍ରଥା ନାହିଁ ପ୍ରାୟତଃ କୃଷି ଉପରେ ନିର୍ଭର କରନ୍ତି